ମୁଁ ସବୁବେଳେ ଯୁବପିଢ଼ିଙ୍କୁ ସମ୍ବାଦ ଅନୁସରଣ କରିବାକୁ ଉତ୍ସାହିତ କରିଥାଏ କାରଣ ମୁଁ ସମ୍ବାଦର ଖବର ଅନୁସରଣ କରିବା ଦ୍ୱାରା ଆ ଦେଶ ବିଦେଶର ସୂଚନା ମିଳିଥାଏ ଯାହାଦ୍ୱାରା ଆମେ ସଚେତନ ହୋଇଥାଉ ଓ ଏବଂ ଦେଶ ବିଦେଶର ସମାଚାର ଆମେ ପଢ଼ି ତାହା ଦେଶ ବିଦେଶରେ ଘଟୁଥିବା କାରଣ ଗୁଡ଼ିକୁ ଜାଣି ଆମ ଦେଶରେ ସଚେତନ ହୋଇପାରିବା ଯାହାଦ୍ୱାରା ଅନ୍ୟ ଦେଶରେ ଘଟୁଥିବା ରୋଗ ଓ ଘଟଣା ଗୁଡ଼ିକୁ ଓ ଆମ ଦେଶରେ ଘଟିବାରେ ରୋକିପାରିବା ଏବଂ ସେହି ସମ୍ବାଦ ଦ୍ୱାରା ଆମେ ଅନେକ ସମୟ ସମୟର ଘଟଣା ଗୁଡ଼ିକୁ ଜାଣିଥାଉ ଯାହାଦ୍ୱାରା ଆ ସବୁବେଳେ ଦେଶ ବିଦେଶର ସମାଚାର ଦ୍ୱାରା ଆମେ ଅପଡେଟ୍ ହେଇଥାଉ କାରଣ ତାହା ଜାଣିବା ଦ୍ୱାରା ଆମେ ସବୁବେଳେ ଏକ ଅଗ୍ରସର ବ୍ୟକ୍ତି ରୂପେ ପରିଚିତ ଲାଭ କରିପାରିବା